ଚଣ୍ଡାଶୋକ ବା ଅଶୋକ ନାମକ ଜଣେ ରାଜା ଥିଲେ ଓ ତାଙ୍କର ପିତାଙ୍କ ନାମ ଥିଲା ବିନ୍ଦୁସାର ଅଶୋକଙ୍କ ମାତା ଷୋହଳଟି ଥିଲେ ଓ ଷୋହଳଟି ମାତାଙ୍କ ମଧ୍ୟରୁ ଗୋଟିଏ ଥିଲେ ତାଙ୍କରି ମାତା ଓ ପନ୍ଦରଟି ଥିଲେ ତାଙ୍କର ସୋତେଲି ମାତା ଓ ଅଶୋକଙ୍କ ଭାଇ ମଧ୍ୟ ଶହେ ଏକଟି ତାଙ୍କ ତାଙ୍କୁ ମିଶାଇ ଶହେ ଏକଟି ତେଣୁ ଅଶୋକ ଭାଇକୁ ମାରି ନିଜେ ରାଜ୍ୟ ଗାଦିରେ ବସିଥିଲେ ଓ ଶାସନ ମଧ୍ୟ ଖୁବ୍ ଭଲ କରିଥିଲେ କଳିଙ୍ଗ ଯୁଦ୍ଧରେ ମଧ୍ୟ କଳିଙ୍ଗକୁ ଝୁକାଇ ନିଜ ସାମ୍ରାଜ୍ୟରେ ବିସ୍ତୃତ ଲାଭ କରିଥିଲେ ତେଣୁ ସେ ଯୁଦ୍ଧ ସରିଲା ସମୟରେ ଫେରିବା ସମୟରେ ଗୋଟିଏ ବୌଦ୍ଧ ଭିକ୍ଷୁକଙ୍କୁ ଦେଖିଲେ ଓ ସେହି ବୌଦ୍ଧ ଭିକ୍ଷୁକ ଦେଖି ତାଙ୍କର ପାଖକୁ ଗଲେ ସେ ଦେଖିଲେ ଗୋଟିଏ ମୃତ ଶିଶୁକୁ ନେଇ ଛିଡ଼ା ହୋଇଥିଲେ ଓ କହିଲେ ଏହି ଶିଶୁ ଶିଶୁର ଜୀବନ ଦେଇପାରିବ କି ଅଶୋକ ଚୁପ୍ ରହି ଦେଖୁଥିଲେ ଓ ଅଶୋକଙ୍କ ମନରେ କେମିତି ହୃଦୟ ବଦଳିଗଲା ଓ ଧର୍ମରେ ପରିଣତ ହେଲେ